ପ୍ରାୟତଃ ବହୁତ ଲୋକ ବାଣିଜ୍ୟ କରିଥାନ୍ତି ବାଣିଜ୍ୟ ବ୍ୟବହାର ମାନେ ବେପାରକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି ସେହି ଅନୁସାରେ ବାଣିଜ୍ୟ କରିବାପାଇଁ ସେମାନେ ନିଜ ନିଜ ଗାଁ ମାନଙ୍କ ମଧ୍ୟରେ କରିଥାନ୍ତି ଏହା ବାହାର ଦେଶକୁ ମଧ୍ୟ ଯାଇକି ଆ ବାଣିଜ୍ୟ କରିଥାନ୍ତି ତେଣୁକରି ସେହି ହିସାବରେ ଆମେ ଦେଖିବାକୁ ଗଲେ ଯଦି ଆମେ ବାହାରକୁ ବାଣିଜ୍ୟ କରିବାକୁ ଯିବା ତେଣୁକରି ଆମର ଆନ୍ତର୍ଜାତିକ ଭାଷା ଇଂଗ୍ଲିଶ୍ ୟା ରାଷ୍ଟ୍ରଭାଷା ହିନ୍ଦୀର ବ୍ୟବହାର କରିଥାଉ ଯଦି ଆମ ଗାଁ କିମ୍ବା ଅଞ୍ଚଳ ମଧ୍ୟରେ ଆମେ ବାଣିଜ୍ୟ କରିବା ତାହେଲେ ଆମେ କ'ଣ ଆମର ଓଡ଼ିଆ ମାତୃଭାଷାକୁ ବ୍ୟବହାର କରିବା ମାତୃଭାଷା ଦ୍ୱାରା ଆମେ ବାଣିଜ୍ୟ ବେପାର କରିବା ଜଣକ ସହିତ କଥାବାର୍ତ୍ତା କରିବା ଓଡ଼ିଆ ଭାଷାରେ ହିଁ ଆମେ ସବୁ କାର୍ଯ୍ୟକରିବା ବାଣିଜ୍ୟ ବେପାର ତା ବ୍ୟତୀତ ଆମ ଅଞ୍ଚଳ ଆଞ୍ଚଳିକ ଭିତରେ ଅଞ୍ଚଳ ମଧ୍ୟରେ ଆମେ ଅଲଗା ତ ଭାଷା ବ୍ୟବହାର କରିବାନି ଆମର ମଦର୍ ଲାଙ୍ଗୁଏଜ୍ ଓଡ଼ିଆ ଭାଷାକୁ ହିଁ ଆମେ ବେଶି ବ୍ୟବହାର କରିବା ତେଣୁକରି ଆମ ଓଡ଼ିଆ ଭାଷାକୁ ବ୍ୟବହାର କରିକି ବାଣିଜ୍ୟ ବେପାର ଏସବୁ କରିପାରିବା ଯେତେ ବାହାରକୁ ଗଲେ ଆମେ ଇଂଗ୍ଲିଶ୍ ୟା ହିନ୍ଦୀର ବ୍ୟବହାର କରିବା ତେଣୁକରି ସେହିପରି ଆମ ବାଣିଜ୍ୟ ବେପାରକୁ କେମିତି ଉପରୁକୁ ଉଠେଇବା ତ ତାକୁ ଦେଖିବା ଆଜିକା ଆଜିକା ସମୟରେ ବାଣିଜ୍ୟ ଗୋଟେ ବହୁତ ଅଧିକ ଦେଶ ଦେଶ ମଧ୍ୟରେ ରାଜ୍ୟ ରାଜ୍ୟ ମଧ୍ୟରେ ଜିଲ୍ଲା ଜିଲ୍ଲା ମଧ୍ୟରେ ନିଜ ଗାଁ ଗାଁ ମଧ୍ୟରେ ୟା ଅଞ୍ଚଳ ଅଞ୍ଚଳ ମଧ୍ୟରେ ମଧ୍ୟ ବାଣିଜ୍ୟ ହେଉଛି ତେଣୁ କରିକି ଵାଣିଜ୍ୟକୁ ବେଶୀ ଲୋକ ପ୍ରାୟୋରେ ଟି ଦେଉଛନ୍ତି ୟା ଗୁରୁତ୍ୱ ଦେଉଛନ୍ତି ତେଣୁକରି ଆମେ ବାଣିଜ୍ୟ ବେପାର ମ ବିଷୟରେ ମଧ୍ୟ ପ୍ରାଚୀନ କାଳରେ ତା'ର ବ୍ୟବହାର କିପରି ଥିଲା ଆମେ ସବୁ ଜାଣିଛୁ ସେତେବେଳେ ଲୋକ କେମିତି ଯାଉଥିଲେ ଗୋଟେ ଜାଗାରୁ ଆଉ ଗୋଟେ ଅନ୍ୟ ଜାଗାକୁ କେତେ କଷ୍ଟ କରିକି ଯାଉଥିଲେ ବାଣିଜ୍ୟ କରୁଥିଲେ ଆଉ ଏବେ କେତେ କମ୍ ମୂଲ୍ୟରେ ତାକୁ ବିକ୍ରି କରୁଥିଲେ କିନ୍ତୁ ଏବେକା ଜେନେରେସନ୍ ରେ ଏବେକା ସିଚୁଏସନ୍ ରେ କି ଏବେକା ଯୁଗରେ ସେଇଟା ବୃଦ୍ଧି ପାଇଛି ଅବଶ୍ୟ କିନ୍ତୁ ଯେହେତୁ ଇଣ୍ଡିଆ ମାନେ ଭାରତ ଆମର ତ ତଥାପି ବହୁତ କମ୍ ପରିମାଣରେ ଅଛି ସବୁ ଅନ୍ୟ ଦେଶଙ୍କ ଠାରୁ ତେଣୁ କରିକି ଆମ ବାଣିଜ୍ୟ ବେପାରକୁ ଆମେ ବୃଦ୍ଧି କରିବାପାଇଁ ଇଂଗ୍ରାଜୀ ବାହାରକୁ ଗଲେ ଇଂଗ୍ରାଜୀ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିବା ନିଜ ନିଜ ଭିତରେ ମାନେ ଓଡ଼ିଶା ଭିତରେ ବ୍ୟବହାର ମାନେ ବେପାର କଲେ ତ ଆମେ ବା ଓଡ଼ିଆ ଭାଷାରେ ବେପାର କରିପାରିବା କଥାବାର୍ତ୍ତା କରି